ମାଛମାନଙ୍କ ମଧ୍ୟରେ କହିବାକୁ ଗଲେ ମୁଁ ମାଛ ଖାଏ ନାହିଁ ମୁଁ ଜଣେ ଶାକାହାରୀ ତ ମାଛମାନଙ୍କ ଭିତରେ ଯେଉଁ ଆକ୍ଵାରିୟମ୍ରେ ମାଛ ମାନେ ରହନ୍ତି ମୋତେ ମାଛ ଦେଖିବାକୁ ଭଲ ଲାଗେ ତା'ଭିତରୁ ମୋତେ ଗୋଲ୍ଡ ଫିସ୍ ବହୁତ ଭଲ ଲାଗେ ଆଉ ଅଲଗା ଏ ପାମ୍ପଲେଟ୍ ଏ ଡିଜାଇନ୍ର ଫିସ୍ ଯାହା ବି ମାଛ ଥାଏ ସେସବୁ ବହୁତ ଭଲ ଲାଗେ ଏବଂ ଯେତେବେଳେ ମୁଁ ଶାକାହାରୀ ନଥିଲି ସେତେବେଳେ ମାଛ କ୍ୟାଟେଗୋରିରେ ଯାହା ଆସେ ସେ ଭିତରେ ମୋତେ ଶୁଖୁଆ ଖାଇବାକୁ ଶୁଖୁଆ ଖାଇବାକୁ ବହୁତ ଭଲ ଲାଗୁଥିଲା ତ ସେଇ ସବୁରେ ଯାହା ବି ମାଛର ଶ୍ରେଣୀ ଥାଏ କ୍ୟାଟେଗୋରି ଯାହା ବି ଥାଏ ସେସବୁ ମାଛ ବହୁତ ମୋତେ ବହୁତ ଭଲ ଲାଗେ

ମାନେ ସାଧାରଣତଃ କହିବାକୁ ଗଲେ ଲୋକମାନେ ପେଟିମାଛ ଖାଇବା ପାଇଁ ବହୁତ ଭଲ ପାଆନ୍ତି ଏବେ ତ ଆହୁରି ବି ବହୁତ ପେଟିମାଛ ସାଙ୍ଗେ ସାଙ୍ଗେ ପାମ୍ପଲେଟ୍ ମାଛ ବି ଲୋକମାନେ ଖାଉଛନ୍ତି ତ ଏଇ ମାଛ ଗୁଡ଼ାକୁ ଲୋକମାନେ ପ୍ରାୟତଃ ବହୁତ ଭଲ ପାଆନ୍ତି ଏବଂ ଶୁଖୁଆ ଖାଇବା ପାଇଁ ବି ବହୁତ ଭଲ ପାଆନ୍ତି